ଲୋକମାନଙ୍କୁ ସଶକ୍ତିକରଣ କର୍ବାକେ ହେଲେ ସରକାରୀ ଯୋଜନା ନିହାତି ଦର୍କାର୍ ଆର୍ ସର୍କାରୀ ସବୁ କରୁଚନ୍ ବି ବିଭିନ୍ନ ଜାଗାରେ ଲୋକମାନେ ଉପକାର୍ ବି ପାଉଚନ୍ ଯେନ୍ତାକି ପି ଏମ୍ ଯୋଜନା ପି ଏମ୍ ଯୋଜନା ଦ୍ଵାରା ପି ଏମ୍ ରୋଡ଼୍ ଭଲ୍ ଭଲ୍ ରାସ୍ତାଗୁଡ଼ାକ ହଉଚେ ଲୋକ୍ମାନେ ଯିବାଆସ୍ବା କରିପାରୁଚନ୍ ହେନ୍ତା ପି ଏମ୍ କୃଷକ ଯୋଜନା ଏବେ କୃଷକ ଯୋଜନା କରିକିରି ସର୍କାର୍ ଦୁଇ ହଜାର୍ ଟଙ୍କା ଲେଖେନ୍ କୃଷକମାନ୍କୁ ଦଉଚନ୍ ସେନ୍ତା ପି ଏମ୍ ଘର ଘର ଲକ୍ଷେ କୋଡ଼ିଏ ହଜାର୍ ଲକ୍ଷେ ତିରିଶ୍ ହଜାର୍ ଟଙ୍କା ଗରିବ୍ ଦୁଃଖୀମାନ୍କୁ ଦିଆ ଯାଉଚେ ସେମାନେ ପକ୍କା ଘରେ ରହେବେ ବୋଲିକିରି ବିଜୁସଶକ୍ତିକରଣ ଯୋଜନା ଇ ଯୋଜନା ଦ୍ଵାରା ଯୁବଶକ୍ତି ମାନେ ଯୁବକମାନେ କେନ୍ତାକିରି ସେଲ୍ଫ୍ ବଲେ ନିଜେ ଉପକାର୍ ପାଇପାର୍ବେ ବିଜ୍ନେସ୍ କରିପାର୍ବେ ନିଜ୍କୁ ନିଜେ ଗଢ଼ି ତୋଳିବେ ଇ ସବୁ ସର୍କାର୍ ଯୋଜନାଯାକ କରୁଚନ୍ ଆର ଇ ସର୍କାର୍ ଯୋଜନା ଯଦି ନାଇଁ କର୍ତେ ବଏଲେ ଆମେ ଆହାରୁ ଆହାରୁ ଗରିବ୍ରୁ ଆହାରୁ ଗରିବ୍ ହେଇଯାଏତା